କୁକୁଡ଼ା ମାନଙ୍କୁ ପ୍ରଭାବିତ କରୁଥିବା ସାଧାରଣତଃ ରୋଗ ହେଲା ଜ୍ଵର ଝାଡ଼ା ସେମାନଙ୍କର ମୁହଁ ଫୁଲିବା ଭିଟାମିନ୍ ଅଭାବରୁ ବି ରୋଗ ହେବା ହଜମ ନହେବା ଏହି ପ୍ରକାର କୁକୁଡ଼ାମାନଙ୍କୁ ରୋଗ ପ୍ରବେଶ କରିଥାଏ ତେଣୁ ସେଗୁଡ଼ିକୁ ଆମେ କିପରି ପ୍ରତିରୋଧକ ଔଷଧ ଦେଇ ଭଲ କରିବା ତେଣୁ ସେଗୁଡିକୁ ଆମେ ସେ କୁକୁଡ଼ା ମାନଙ୍କୁ ଆଗରୁ ରୋଗ ନହେବା ଆଗରୁ ସେଗୁଡ଼ିକୁ ଆମେ କୁକୁଡ଼ା ମାନଙ୍କୁ ଦେବା ତାଦ୍ୱାରା ସେମାନଙ୍କର ଆଉ ରୋଗ ହେବନାହିଁ ତେବେ ସେମାନଙ୍କୁ ସୁସ୍ଥ ରଖିବା ପାଇଁ ଠିକ ଟାଇମ୍ରେ ଖାଦ୍ୟ ଦେବା ଠିକ ଟାଇମ୍ରେ ଔଷଧ ଦେବା ଓ ଠିକ ଟାଇମ୍ରେ ପାଣି ଦେବା ସେ ରହୁଥିବା ସ୍ଥାନକୁ ଟିକେ ସଫା ରଖିବା ତାଦ୍ଵାରା କୁକୁଡ଼ାମାନେ ଭଲରେ ରହିପାରିବେ ପଶୁମାନଙ୍କରୁ ସେମିତି ଗାଈ ଗୋରୁ ମେଣ୍ଢା ଛେଳି ସେମାନଙ୍କୁ ବି ଆମେ ସୁସ୍ଥ ରଖିବା ପାଇଁ ତାଙ୍କର ଯେଉଁ ରହିବା ଯେଉଁ ଜାଗା ଭଲ ଭାବରେ ସଫା ରଖିବା ସେମାନଙ୍କୁ ଠିକ ଟାଇମ୍ରେ ଖାଇବାକୁ ଦେବା ତାଦ୍ଵାରା ସେମାନେ ବି ଭଲରେ ରହିପାରିବେ